ଖୋର୍ଦ୍ଧା ଜିଲ୍ଲାରେ ଆମର ଗୁରୁତ୍ୱପୂର୍ଣ୍ଣ କିଛି ସ୍ଥାନୀୟ ସଂରକ୍ଷଣ କିମ୍ବା ପରିବେଶ ଉପରେ ପଦକ୍ଷେପ କିପରି ଆମେ ନେବା ଆମେ କ'ଣ କରିବା ନା ଲୋକମାନଙ୍କୁ କିପରି ଗଛ କାଟିବେ ନାହିଁ ଏବଂ ଆମର ପରିବେଶ ଯେମିତି ନଷ୍ଟ ନ ହେବ ଏବଂ ଆମର ମନ୍ଦିର କରିବା ଏବଂ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବା ଏବଂ ମନ୍ଦିରର କିଛି ଆମର ପର୍ବପର୍ବାଣି ପାଳନ କରିବା ଏବଂ ସୌନ୍ଦର୍ଯ୍ୟ ଗାଁ'ର ଏବଂ ସହରର ସୌନ୍ଦର୍ଯ୍ୟ ପାଇଁ ଆମେ ପାର୍କ କରିବା ଏବଂ ଏହା ପାଇଁ ସରପଞ୍ଚ ଏବଂ ତହସିଲ୍ଦାରଙ୍କୁ କହିବା ଯେ ଆମକୁ ଏଥିପାଇଁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଏବଂ ଗଛ କାଟିବା ନାହିଁ ଲୋକମାନଙ୍କୁ ଆମେ ବୁଝେଇବା ଯେ ଏଠାରେ ଗଛ କାଟନ୍ତୁ ନାହିଁ ଏବଂ ଯାହା ଆମର ଘରକରଣ ଆସବାପତ୍ର କାଠରେ ତିଆରି ତାହା ଆମେ ଲୁହା କିମ୍ବା ଫାଇବର୍ ପ୍ଲାଷ୍ଟିକ୍ରେ ଆମେ ବି କରିପାରିବା ପରିବହନ ରୋଡ଼୍ ପାଇଁକା ଆମେ ଆମ ଗ୍ରାମର ଯଦି ପରିବହନ ପାଇଁ ସୁବିଧା ନ ଥାଏ ତେବେ ଆମେ ରୋଡ଼୍ ଏଥିରେ ବନାଇପାରିବା ରୋଡ଼୍ ସାଇଡ଼୍ରେ ଆମେ ଯଦି ଲାଇଟ୍ ଲଗାଇବା ତାହେଲେ ଆମର ରୋଡ଼୍ ଏବଂ ଗ୍ରାମର ସୌନ୍ଦର୍ଯ୍ୟକରଣ ହୋଇଥାଏ ଜାଗା ଯଦି ଲୋକମାନଙ୍କ ଜାଗା ନ ଥାଏ ତାହେଲେ ଆମେ ସେଠାରେ ଯାଗା ଦେବା ଏବଂ ଲୋକମାନଙ୍କର ଘର କରିଲେ ତା'ର ଅଧିକ ସୌନ୍ଦର୍ଯ୍ୟକରଣ ହୋଇଥାଏ